ଗତ ମାସରେ ଆମର କଲେଜରେ ଗୋଟେ ଗେମିଙ୍ଗ ଚ୍ୟାଲେଞ୍ଜ ହୋଇଥିଲା ଯେଉଁଥିରେ କିି ମୁଁ ଅଂଶଗ୍ରହଣ କରିଥିଲି କାହିଁକିନା ମୁଁ ମୋର ଛୋଟ ଦିନରୁ ବହୁତ ପ୍ରକାର ଗେମ୍ ଖେଳି ଆସୁଛି ଏବଂ ଏହା ମୋତେ ଖେଳିବା ପାଇଁ ବହୁତ ଭଲ ଲାଗିଥାଏ ଯେମିତିକି କ୍ରିକେଟ୍ ଚେସ୍ କ୍ୟାରେମ୍ ଫୁଟବଲ୍ ହକି କବାଡ଼ି ବ୍ୟାଡ଼ମିଣ୍ଟନ୍ ଭଲିବଲ୍ ଇତ୍ୟାଦି ଏହିସବୁ ଗେମ୍ ଖେଲିବାକୁ ମୋତେ ବହୁତ ଭଲ ଲାଗେ ଓ ମୁଁ ବହୁତ ଭଲ ମଧ୍ୟ ଖେଳେ ମୁଁ କେବେ ହାରିବାକୁ ଚାହେଁନି ହାରିଲେ ମଧ୍ୟ ସେଥିରୁ ମୁଁ ଭଲ ଗୁଣ ଶିଖିଥାଏ ମୁଁ ସଦାବେଳେ ଜିତିବାକୁ ହିଁ ଚାହିଁଥାଏ ଏବଂ ମୁଁ କେବେ ହେଲେ ହାର ମାନିନି ତାହା ଯେକୌଣସି ଗେମ୍ ହଉ ତାହାକୁ ଖେଲିବା ପାଇଁ ଚେଷ୍ଟା କରିଥାଏ ମୁଁ ମୋ ସ୍କୁଲ ସ୍କୁଲରୁ ଆରମ୍ଭ କରି ମୋ କଲେଜ ପର୍ଯ୍ୟନ୍ତ ମୁଁ ଗେମ୍ ଖେଳୁ ଅଛି ଏବଂ ଆମର ସ୍କୁଲ ବା କଲେଜରେ ଯେକୌଣସି ଗେମିଙ୍ଗ ଚ୍ୟାଲେଞ୍ଜ ରଖାଯାଏ ମୁଁ ସେଥିରେ ଅଂଶଗ୍ରହଣ କରିଥାଏ ଏବଂ ସେହି ଗେମ୍ ଖେଳିବାକୁ ଚେଷ୍ଟା କରିଥାଏ ଗତ ମାସରେ ଆମର କଲେଜରେ ଗୋଟେ ଗେମିଙ୍ଗ ଚ୍ୟାଲେଞ୍ଜ ରଖାଯାଇଥିଲା ଏବଂ ସେହି ଗେମ୍କୁ ଖେଳିବା ପାଇଁ ଅନେକ କଲେଜରୁ ବା ଅନେକ ଜିଲ୍ଲାରୁ ପିଲାମାନେ ସେହି ଖେଳ ଖେଳିବାକୁ ଆସିଥିଲେ ଏବଂ ସେଇ ଗେମ୍ ଗେମ୍ଟେ ଥିଲା ଦୌଡ଼ ପ୍ରତିଯୋଗିତା ଏଥିରେ ଅନେକ ମେଡ଼ାଲ୍ ଓ ଟ୍ରଫି ରଖାଯାଇଥିଲା ଏବଂ ଏହି ଗେମ୍ରେ ମୁଁ ମଧ୍ୟ ଭାଗ ନେଇଥିଲି ଯେଉଁଟାକି ମୋତେ ବହୁତ ଭଲ ଲାଗିଥିଲା ଏବଂ ସେଥିରେ କୃତିତ୍ୱ ଲାଭ କରି ମଧ୍ୟ ମୁଁ ନିଜକୁ ଧନ୍ୟ ମନେ କରିଥିଲି ମୁଁ ଅନ୍ୟ ଜିଲ୍ଲାରୁ ଆସିଥିବା ପିଲାମାନଙ୍କୁ ବହୁତ ବହୁତ ବହୁତ ଭଲ ଭାବରେ ଦୌଡ଼ି ଥିବାର ଦେଖି ବହୁତ ଖୁସି ଅନୁବୋଦ କରିନ ମୁଁ କୃତିତ୍ୱ ଲାଭ କରୁଥିବାରୁ ମୋତେ ବହୁତ ଆନନ୍ଦ ଏବଂ ଖୁସି ମଧ୍ୟ ଲାଗିଲା ଏବଂ ମୁଁ ଆଗକୁ ଏହି ଗେମ୍ ଖେଳିବାକୁ ଚାହୁଁଅଛି ଏବଂ ଖେଳୁଥିବି କାହିଁକିନା ମୋତେ ଗୋଟିଏ ବଡ଼ ଭଲ ଖେଳାଳି ହେବାର ଅଛି ଏବଂ ଏହା ମୋର ଜୀବନର ଲକ୍ଷ୍ୟ ତେଣୁ ମୁଁ ଗେମିଙ୍ଗ ଚ୍ୟାଲେଞ୍ଜକୁ ବହୁତ ଗ୍ରହଣ କରିବି